ଆମେ ତ ଚାଷୀ ଲୋକ୍ ସବୁ ଆରୁ ଆମର୍ ଆମେ ତ ଧାନ୍ ହେସି ଆମର୍ ଧାନ୍ ମୁଗ୍ ବିରି କପା କର୍ସୁଁ ତ ଆମର୍ ପାଖେ ଗାଁରେ ଏକା ଭାନ୍ପୁର୍ରେ ମଣ୍ଡି ଅଛେ ଆଉ ସରକାର୍ର ଯେନ୍ ରେଟ୍ ଅଛେ ସେ ରେଟ୍ ଆକାରେ ଏକା ମଣ୍ଡିରେ ବିକ୍ସୁଁ ଆଉ ଅନ୍ୟ ରାଜ୍ୟକେ ତ ଆମେ ନେଇକରି କେବେ ନେଇଁ ବିକିବାର୍ କିନ୍ତୁ ସୁବିଧା ଅଛେ ଆଜିକାଲି ତ ଆପ୍ ମାନେ ହେଇଗଲାନା ସେ ଆପ୍ରେ ସବୁ ନିଜର୍ ଫସଲ୍ ଦେଖେଇ ଦେଲେ ଅଲ୍ଗା ରାଜ୍ୟରୁ ଲୋକ୍ ବି ନେଇ କରି ଯଉଛନ୍ ଆମର୍ ଗାଁରେ ମଣ୍ଡି ସୁବିଧା ଥିବାର୍ନୁ କରି ଆମେ ଠିକ୍ ରେଟ୍ ପାଇପାରୁଚୁଁ ରୋଜଗାରକ୍ଷମ ବି ହେଇପାରିଚୁଁ ବେଶୀ କରି ଆମେ ମୁଖ୍ୟତଃ ଇନେ ଧାନ୍ ଆମର୍ ଧାନ୍ରେ ଆମେ ବାଇଶ୍ରୁ ପଚିଶହ ଟଙ୍କା କୁଇଣ୍ଟାଲ୍ ପାଇ ପାରୁଚୁଁ ଯେନ୍ଟାକି ଆମର୍ ଆଗ ଦଲାରୀକେ ଦଉଥିଲେ ଏବେ ଆମ ଗାଁରେ ବ୍ୟବସାୟୀକୁ ଦେଉଥିଲେ ସେମାନେ କମ୍ ରେଟ୍ ନେଉଥିଲେ ପାଁଶହ ସାତ୍ଶହ ଟଙ୍କା ହଜାରେ ବାରଶହ ଟଙ୍କା ଭିତ୍ରେ କୁଇଣ୍ଟାଲ୍ ନଉଥିଲେ ସେଟା ଆମେ ବାଇଶହ ଚବିଶ୍ ଶହ ଟଙ୍କା ପାଇପାରୁଚୁଁ ଆଉ କପା ବି ମଣ୍ଡିରେ ସବୁ ଦଉଚୁଁ ପାଖେ ମଣ୍ଡି ହେଇଗଲାନେ ଇସବୁ ସୁବିଧା ମଣ୍ଡି ହେବାର୍ ଦ୍ୱାରା ବହୁତ୍ ଗୁଡ଼େ ସୁବିଧା ହୋଉଛେ ଆମେ ବହୁତ୍ ଲାଭବାନ୍ ହେଇ ପାରୁଚୁଁ